ପାଞ୍ଚ ଦିନ ହେଉଛେ ମୁଇଁ ଗୋଟିଏ ଡବା ଶାଢ଼ୀଟେ ଘିନିଥିଲି ତାର୍ ଦାମ୍ ପାଞ୍ଚ୍ ଶହ ଟଙ୍କା ଥିଲା ପାଞ୍ଚ୍ ଶହ ଟଙ୍କାରେ ଏତେ ଭଲ୍ ଶାଢ଼ୀ ପାଇବି ବୋଲି ବିଶ୍ଵାସ ନାଇଁ କରିଥାଇ ଶାଢ଼ୀର୍ କଲର୍ଟା ଲାଲ୍ କଲର୍ ଥିଲା ବହୁତ୍ ଭଲ୍ ଦେଖାଯାଉଥିଲା ଯେତେ ଖରାରେ ଶୁଖାଇଲେ ବି ରଙ୍ଗ୍ ବିଲକୁଲ୍ ନାଇଁ ଛାଡ଼୍ବାର୍ ଆଉ ବହୁତ୍ ଜଲ୍ଦି ଶୁଖିଯାଏ ଶାଢ଼ୀଟା ବହୁତ୍ ହାଲ୍କା ବି ଲାଗୁଛେ ଏହି ଶାଢ଼ୀଟା ଘିନିକରି ମୁଁଇ ଖୁସିରେ ଅଛେଁ